ମୁଁ ଉଲ୍କା ତାରା ଖସିବାର ଦେଖିଥିଲି ଲୋକେ କହନ୍ତି ଉଲ୍କା ତାରା ଖସିଲା ବେଳେ ଯାହା ମନରେ ଭାବିକିରି ମାଗିଥାନ୍ତି ତାହା ମନସ୍କାମନା ପୂର୍ଣ୍ଣ ହୁଏ କିନ୍ତୁ ମୁଁ କେତେ ବର୍ଷ ତଳେ ଦେଖିଥିଲି ଉଲ୍କା ତାରା ଖସିବାର କିନ୍ତୁ ମାଗି ଥିଲି ମୋ ମନସ୍କାମନା ପୂର୍ଣ୍ଣ ହୋଇଥିଲା ପ୍ରାୟ ଲୋକ କହନ୍ତି ଉଲ୍କା ତାରା ଖସିବା ବେଳେ ଯାହା କିଛି ମନରେ ଭାବିଥାନ୍ତି ତାହା ପାଇଥାନ୍ତି